ଏ ଯେଉଁ କ୍ୟାବ୍ଟା ମୁଁ ଆଜି ଆସିଲି ସେ କ୍ୟାବ୍ରେ ଯାତ୍ରୀମାନେ ଯାତାୟାତ କରିବା ନିହାତି ଭାବରେ କଷ୍ଟକର ଏବଂ ବହୁତ ବିପଦପୂର୍ଣ୍ଣ ମଧ୍ୟ କାଇଁ କାର୍ଟିର ସିଟ୍ଗୁଡ଼ିକ ସବୁ ଚିରି ଯାଇଛି ଆଉ ବସିବା ପାଇଁ ଭାରି ଅବାଗିଆ ହୋଇଛି ଆଉ କାର୍ରେ ହର୍ଣ୍ଣ୍ର ଠିକ୍ ତ ବାଜୁନି ହର୍ଣ୍ଣ୍ ଯଦି ଠିକ୍ରେ ନ ବାଜୁଛି ତା'ହେଲେ ଆକ୍ସିଡ଼େଣ୍ଟ୍ ହେବାର ସମ୍ଭାବନା ଅଛି ଏବଂ କେତେବେଳେ କ'ଣ ହୋଇଯିବ ତା କହି ହେବନି ଇଣ୍ଡିକେଟର୍ ଲାଇଟ୍ ତ ଜଳୁନି ଆଉ ଆଜି ଆସିଲାବେଳେ ରାସ୍ତାରେ ଗାଡ଼ି ପଞ୍ଚର୍ ହୋଇଗଲା ଆଉ ଏହିସବୁ ଅସୁବିଧା ହେଲା ତେଣୁ ମୁଁ ଯେଉଁ ଜାଗାରେ ପହଞ୍ଚିବାର ଥିଲା ମୋର ତେଣୁ ମୁଁ ସଠିକ୍ ସମୟରେ ପହଞ୍ଚିପାରିଲି ନାହିଁ ବାଧ୍ୟ ହେଇକି ମୋତେ ଆଉ ଗୋଟେ କ୍ୟାବ୍ ବୁକ୍ କରିବାକୁ ପଡ଼ିଲା ଆଉ ଏହି ଗାଡ଼ିଟିର ଅବସ୍ଥା ଜମା ଭଲ ନାହିଁ ତେଣୁ ଗାଡ଼ିଟିକୁ ସଠିକ୍ ଭାବରେ ସମ୍ପୂର୍ଣ୍ଣ ଭାବରେ ତାକୁ ନୂତନ ରୂପରେଖ ଦିଅନ୍ତୁ ଏବଂ ତା'ପରେ ତାକୁ ଏହି ଯେଉଁ ସଂସ୍ଥାରେ ଉପଯୋଗ କରନ୍ତୁ